ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି କି ମୁଁ ଋକ୍ମଣି ମହାରଣା କହୁଛି ମୋର ଗୋଟିଏ କାର ଭଡ଼ାରେ ନେବାର ଥିଲା ଯାହାକି ମୁଁ ନିଜେ ଡ୍ରାଇଭିଙ୍ଗ କରିକି ମୋ ସାଙ୍ଗ ମାନଙ୍କ ସହିତ ଢେଙ୍କାନାଳରୁ ଭୁବନେଶ୍ୱର ପୁରୀ କଟକ ଯିବି ପନ୍ଦର ଦିନ ପାଇଁ ଯିବି ପନ୍ଦର ଦିନି ପରେ ବୁଲା ବୁଲି କରିକି ଫେରିବୁ ଆପଣଙ୍କର କିଲୋମିଟର ହିସାବରେ କେତେ କ'ଣ ରହିବ ଆଜ୍ଞା ତା'ହେଲେ ମୁଁ ରହୁଛି ଆପଣଙ୍କୁ ଧନ୍ୟବାଦ